ଏକାଥରେ ଚାଲ ପପକର୍ନ ନେଇକରି ପଳେଇବା ଚାଲ ଫିଲ୍ମ ହଲ୍ ଭିତରକୁ ଆଉ ହଁ ନେଇକି ଯିବା କ'ଣ ଫିଲିମ୍ ନା କ'ଣ ସୁନା ଚଢ଼େଇ ରୂପା ଚଢ଼େଇ ହଁ ହଁ ସିଦ୍ଧାନ୍ତ ଅଛି ଆଉ ଭଲ ହେଇଥିବ ଆଉ

ସୁପର ହିଟ୍ ଆଉ

ଷ୍ଟାର୍ଟିଂରୁ ପୁରା ଷ୍ଟାର୍ଟିଂରୁ ଦେଇଛନ୍ତି ଆଉ ଛୋଟ ଅଛନ୍ତି ଭାଇ ଭଉଣୀ ଦୁଇଜଣ ଅଛନ୍ତି ସିଦ୍ଧାନ୍ତ ହବ ଭାଇ ଆଉ ବର୍ଷା ତ ସାଙ୍ଗ ଘରକୁ ବି ଯିବୁ ମ୍ୟାରେଜ୍ ଫଙ୍କସନ୍ ପାଇଁ ଆଉ ସେ ହଁ ହଁ ସେଇଠିକି ବୋଧେ ଆସିବ ଅନୁଭବ ଆଉ

ଏଭଳି ଗୋଟେ ଭଲ ହିନ୍ଦୀ ଫିଲିମ୍ ମଧ୍ୟ ଥିଲା ନା କ'ଣ ଆମର ଆମ ଓଡ଼ିଆଟା ଭଲ ହେଇଛି ହଁ ରହ ମୁଁ ଗୋଟେ ପପକର୍ନ ଖାଇକି ଯାହା କୋଲ୍ଡ଼ଡ୍ରିଙ୍କସ୍ଟେ ଆଣିକିରି ଆସେ ତାପରେ ଦେଖିବା ଆଉ ହଁ ହଁ

ବଢ଼ିଆ ଆକ୍ଟିଙ୍ଗ କରିଛି ଏଥର ବର୍ଷା ଆଉ ହଁ ଟିକିଏ ମଝିରେ ମଝିରେ ଟିକିଏ ସେଥିରେ ଟିକିଏ ଓଭରଆକ୍ଟିଙ୍ଗ ହେଇଯାଏନି ସେଥିରେ କିନ୍ତୁ ଭଲ କରିଛି କିଏ ହଁ ହେଇଛି ଆଉ

ବଢ଼ିଆ କମେଡ଼ି ବି କରିଛି

ସିଧା ଅନୁଭବ ତା' ମା'କୁ ଛାଡ଼ିଦେଇ ଏୟାରପୋର୍ଟରୁ ପଳେଇ ଆସିଲା ଗାଁକୁ ବୋଧେ ଯିବ ବୋଲି ସେଆଡ଼କୁ ଆଉ ହଁ ସେଆଡ଼କୁ ଏଇନେ ଯିବ ହଁ ଯାହାହେଉ ଗାଁରେ ଭଲ ମଜା କରିବେ ସିଦ୍ଧାନ୍ତ ତ ଜମା ଆସେପ୍ଟ କରିବନି ତାକୁ ସିଦ୍ଧାନ୍ତ ତ ଜମା ଆସେପ୍ଟ କରିବନି ତାକୁ କାରଣ ସେ ତ କହୁଥିଲା ନା ଧନି ଘରେ ବାହାର କରିବନି ନା

କ'ଣ କରିବ ଆଉ ଆରେ ଇଏ ହଁ ଇଏ ତା' ଠାରୁ ସେ ଯେଉଁ ଲୋକଟା ଠାରୁ ଯେଉଁ ଶୁଦ୍ଧ ଆଣିଥିଲା ତାରି ପୁଅ ସାଙ୍ଗରେ କହୁଥିଲା ନା ସିଧାନ୍ତ ବାହାଘର କରିବ ବୋଲି ବର୍ଷାର ନା ସେଇ ଭିଲିଆନ୍ ହବ ଆଉ ହଁ ଇଏ ସିଧାନ୍ତ ଜେଲ୍ ପଳେଇଲା ନା ହଁ ଫେରିବ ଫେରିସାରିଲା ପରେ ତାଙ୍କର ବାହାଘର ହବ ଆଉ ହଉ ସେ ୱେଟ୍ କରିଛନ୍ତି ଆଉ ହଁ ହଁ ହଉ